ମା' ମାଝିଘରିଆଣି ଗୋଟେ ମାନେ ମନ୍ଦିର ଅଛି ପ୍ରସିଦ୍ଧ ମନ୍ଦିର ସେଇଟା ଆମର ଓଡ଼ିଶା ଆଉ ଆନ୍ଧ୍ରା ବର୍ଡ଼ର୍ ଉପରେ କିନ୍ତୁ ବହୁତ ଟୁରିଷ୍ଟ ମାନେ ସେଠିକି ଆସନ୍ତି ଦେଖିବା ପାଇଁ ସେଠି ଭଲ ଜାଗା ଅଛି ଆଉ ଗୋଟେ ଚଟିକାଣିଆଣି ପାହାଡ଼ ମାନେ ଝରଣା ଅଛି ସେଠି ବି ଟୁରିଷ୍ଟ ମାନେ ଯାଆନ୍ତି ଏଇ ତିନିଟା ବଢ଼ିଆ ବଢ଼ିଆ ଜାଗା ରାୟଗଡ଼ାରେ ଅଛି